ଭୁବନେଶ୍ୱରରେ ରହି କାମ କରୁଥିଲି କିନ୍ତୁ ଏଇ କିଛି ଦିନ ହବ କଟକ ପଳେଇ ଆସିଛି ନୂଆ ସୋରୁମକୁ ଆଉ ସେ ରୁମରେ ସୋରୁମରେ କାମ କରୁ କରୁ ଦିନେ ଲେଟ ହେଇଗଲା ଲେଟରେ ଘରକୁ ଫେରୁଥିଲି ଫେରିବା ଟାଇମରେ ବହୁତ ଜୋରେ ବର୍ଷା ଘଡ଼ଘଡ଼ି ବିଜୁଳି ମାରୁଥାଏ ଆଉ କ'ଣ କରିବି ଶୀତଦିନ ଯେହେତୁ ହେଇଥିଲା ଶୀତଦିନେ ତ ବେଶି ଲୋକ ବେଶି ରାତି ଯାଏ ବାହାରେ ବୁଲାବୁଲି କରନ୍ତି ନାହିଁ କି କିଛି କାମ ତାଙ୍କର ନଥାଏ ଜଲଦି ଘରକୁ ଫେରିଯାଇଥାଆନ୍ତି ତେଣୁ କ'ଣ କରିବି ଆଉ ଏକୁଟିଆ ସେମତି ଆମେ ଦୁଇଜଣ ସାଙ୍ଗ ଫେରିଥାଉ ଘରକୁ ରୁମରେ ବି ମୁଁ କିଛି ରୋଷେଇ କରିବା ଜିନିଷ ପତ୍ର କିଛି ଆଣି ନଥାଏ ବଜାରରୁ କିଣି ଖାଉଥାଉ ହୋଟେଲରୁ କିନ୍ତୁ ସେଦିନ ଏଇ ବର୍ଷା ଘଡ଼ଘଡ଼ି ଏତେ ଜୋରେ ହଉଥାଏ ଯେ ଲାଇନ ବି କଟିଯାଇଥାଏ ଆଉ ସେଦିନ ରୋଷେଇ ବି ମୁଁ କିଛି କରିବା ପାଇଁ ନଥାଏ କ'ଣ କରିବି ହୋଟେଲ ବି ସବୁ ବନ୍ଦ ଅଛି କ'ଣ କରିବି ମତେ ବହୁତ ଜୋରେ ଭୋକ ଲାଗୁଥାଏ ସେଇ ମୋ ରୁମ ପାଖରେ ଜଣେ ମାଉସୀ ରହୁଥିଲେ ସେ ମାଉସୀଙ୍କୁ ମୁଁ କହିଲି ଆଉ ମାଉସୀ ଏଇଠି କେଉଁଠି କେଉଁଠି ହୋଟେଲ ଫୋଟେଲ ଅଛି କି ମତେ ଜୋରେ ଭୋକ ଲାଗିଲାଣି ମୁଁ ଟିକେ ଖାଇବା ଆଣିଥାନ୍ତି ଆଉ ଦେଖୁଛନ୍ତି ତ ବର୍ଷା ପାଗ କେଉଁଠି ହୋଟେଲ ବି ଖୋଲା ନାହିଁ ମୁଁ ସବୁ ଆଡ଼େ ଦେଖିକି ଆସିଛି ସେ ମାଉସୀ ଜଣଙ୍କ କହିଲେ ମୋର ଏଇଠି ଜଣେ ହେନସ ଚିହ୍ନା ହୋଟେଲ ଅଛି ଆଉ ମୁଁ ତାର ନମ୍ବର ଦେଇଦଉଛି ଯାହାର ନାଁ ହଉଛି ମା ମଙ୍ଗଳା ହୋଟେଲ ଆଉ ମତେ ନମ୍ବରଟା ଦେଲା ପରେ ମୁଁ ସେ ହୋଟେଲକୁ ଫୋନ କରିଲି ଆଉ ମୁଁ କହିଲି ଭାଇ ଆଉ ମୁଁ କଟକ ଚୌଦ୍ୱାରରୁ କହୁଥିଲି ଆଉ ମୋର କିଛି ଖାଇବା ଦରକାର ଥିଲା ଦେଖୁଛନ୍ତି ତ ବର୍ଷା ରାତି ବହୁତ ଜୋରରେ ବର୍ଷା ହଉଛି ଘଡ଼ଘଡ଼ି ମାଲୁଛି ବିଜୁଳି ମାରୁଛି ତେଣୁ ମୁଁ କେଉଁଠିବି ଖାଦ୍ୟ ପାଇପାରିଲିନି ସେ ମାଉସୀ ଜଣକ କହିଲେ ତମର ଚିହ୍ନା ବୋଲି ସେଥିପାଇଁ ମୁଁ ତାଙ୍କଠୁ ନମ୍ବର ଆଣିକି ତମକୁ କଲ କରିଛି ଆଉ ଭାଇ ତମର କ'ଣ କ'ଣ ସବୁ ଆଇଟମ ଅଛି ଖାଇବା ପାଇଁ ଆଉ ହଉ ଠିକ୍ ଅଛି ମୋର ଚିକେନ ଆଉ ଚିକେନ ଦୁଇ ପ୍ଲେଟ ଆଉ ଆମର ରୁଟି ଆଠ ଦଶଟା ହେଇଗଲେ ହେଇଯିବ ଆଉ ଆପଣ କେତେ ଟଙ୍କା କ'ଣ ନେବେ ଏତେ କମ୍ ରେଟ ଆପଣ ନଉଛନ୍ତି ହଁ ହଁ ହଉ ଠିକ୍ ଅଛି ଆଉ ଆଉ ଆପଣଙ୍କର ଡେଲିଭରୀ ବୟ ଆଣିକି ଦେଇଦେଇକି ଯିବ ନା ମତେ ଯିବାକୁ ପଡ଼ିବ ଦେଖୁଛନ୍ତି ତ ଏତେ ରାତି ମୁଁ ଯାଇକି ଆଉ ଆଣିପାରିବିନି ଆପଣ ଯଦି ଟିକେ ଆଣିକି ଦେଇକି ଯାଆନ୍ତେ ତାହେଲେ ଭଲ ହୁଅନ୍ତା ଆଜ୍ଞା ହଉ ତାହେଲେ ଠିକ୍ ଅଛି ଆପଣ ଆଣିକି ଆସନ୍ତୁ ମୁଁ ଆପଣଙ୍କୁ ପଇସା ଏଇଠି ଦେଇଦେବି ଯଦି ଅନଲାଇନ କହିବେ ବି ଅନଲାଇନ ଦେଇଦେବି କ୍ୟା କ୍ୟାସ କହିଲେ କ୍ୟାସ ଦେବି ଆଉ ହଉ ଠିକ୍ ଅଛି ମୁଁ ଅନଲାଇନରେ ଦେଇଦଉଛି ଆଉ ସାଙ୍ଗେସାଙ୍ଗେ ବି ସେ ଭାଇ ଜଣକ ଆଣିକି ଦେଇଦେଇଛନ୍ତି ଦେଇଦେଇକି ଗଲେ ପାର୍ସଲ ଏତେ ବର୍ଷା ଘଡ଼ଘଡ଼ି ବିଜୁଳି ମାରୁଥିଲେ ବି ସେ ଭାଇ ଜଣକ କେମିତି କେଜାଣି ଆସିକି କିନ୍ତୁ ପାର୍ସଲଟି ମୋ ପାଖରେ ପହଞ୍ଚେଇଥିଲେ ଆଉ ସେ ପାର୍ସଲ ଭିତରେ ଯେଉଁ ଜିନଷ ମୁଁ କହିଥିଲି ରୁଟି ଆଉ ଚିକେନ ଆଣିବା ପାଇଁ ସେ ଟିକେ ବି ଢ଼ଳି ହୋଇନଥାଏ କି ଏପଟ ସେପଟ ମଧ୍ୟ ହୋଇନଥାଏ ପୁରା ଠିକଠାକରେ ସେ ଭାଇ ଆଣିକି ଯତ୍ନର ସହ ଦେଇକି ଯାଇଥିଲେ ଆଉ ସେ ଖାଇବା ବି ଖାଇଲା ପରେ ମତେ ଲାଗିଲା ବହୁତ ସୁସ୍ୱାଦୁ ହେଇଥିଲା ଆଉ ମୋ ମନ ଶାନ୍ତି ବି ଲାଗିଲା ଆଉ ସେଦିନ ମୁଁ ଆରାମରେ ଖାଇଦେଇ ଶୋଇପଡ଼ିଥିଲି ସେ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଏତେ ବର୍ଷା ଏତେ ଘଡ଼ଘଡ଼ି କଦର୍ଯ୍ୟ ପାଗ ଯେ କହି ହେଉନଥାଏ ଶୀତଦିନକୁ ବର୍ଷା ହେଲେ କେମିତି ଲାଗେ ଆପଣ ତ ଜାଣିଥିବେ ତେଣୁ ମୁଁ କହିବି ଆଉ କ'ଣ ବହୁତ କଷ୍ଟରେ ସେ ଲୋକ ଜଣକ ଭାଇ ଜଣକ ଆଣିକି ମତେ ଖାଇବାଟି ଦେଇଯାଇଛନ୍ତି ଆଉ ସେ ଭାଇକୁ ବହୁତ ବହୁତ ଧନ୍ୟବାଦ ଆଉ ଆଉ କ'ଣ ବା କହିବି ତାଙ୍କ ବିଷୟରେ